ଆପଣ କ୍ୟାବ୍ ଡ୍ରାଇଭର କହୁଛନ୍ତି କି ହଉ ଏଟା ମୁଁ ଅମିତ ଭୁକ୍ତ କହୁଥିଲି ଆର୍ ଟିକେ ହେଲା ଆପଣଙ୍କୁ ବୁକ୍ କରିଥିଲି ଆଉ ବହୁତ ଟାଇମ୍ ହେଲାନ ଆପଣ ଆଇବାର ନାଇଁ ତ କେତେବେଳୁ ବୁକ୍ କରା ହେଇଛି ଆଉ ଆପଣ କେନ୍ଟା ରହୁଛନ୍ କି ହଉ ଟିକେ ଜଲ୍ଦି ଆସବାରକେ ଚଷ୍ଟା କରୁନୁ ଆପଣଙ୍କୁ ବହୁତ ବେଳୁ ବୁକ୍ କରିିଛେଁ ହଉ ଟିକେ ଆସବା ଜଲ୍ଦି କରୁନ୍ ଟିକେ ମୋତେ ବି ଗୋଟେ ଜାଗାକେ ଯିବାର ଲାଗି ଟାଇମ୍ ହେଲାନ ଆଉ ଟିକେ ଜଲ୍ଦି ଆସ୍ବାର ଲାଗି ଚେଷ୍ଟା କର କେତେ କେତେବେଳେ ତକ୍ ଆସିିପାରିବେ ଆପଣ ଆଉ ଟିକେ ଜଲ୍ଦି ଆଇବାର ଲାଗି ଚେଷ୍ଟା କରୁନାହାନ୍ତି